ଗଣମାଧ୍ୟମରେ ଓଡ଼ିଆ ଭାଷା ବହୁତ ଶୁଦ୍ଧ ଭାବରେ ବ୍ୟବହୃତ ହୁଏ ଯେପରିକି ରେଡ଼ିଓ ଟେଲିଭିଜନ ପ୍ରିଣ୍ଟ ଇତ୍ୟାଦି ବହୁତ କାର୍ଯ୍ୟକଳାପରେ ଓଡ଼ିଆ ଭାଷା ଓଡ଼ିଶାରେ ବ୍ୟବହୃତ ହୁଏ ଏବଂ ବହୁତ ଶୁଦ୍ଧ ଓ ପ୍ରକୃତ ଓଡ଼ିଆ ବ୍ୟବହାର କରାଯାଏ ଯାହାକି ଓଡ଼ିଶାରେ ଓଡ଼ିଆ ହେଉଛି ଗୋଟିଏ ପ୍ରାକୃତିକ ଭାଷା ଆଉ ଏ ଭାଷାକୁ ସମସ୍ତେ ଭଲ ପାଆନ୍ତି ଯାହାଫଳରେ ସମସ୍ତେ ଓଡ଼ିଆ ପ୍ରକୃତରେ ଶୁଦ୍ଧ ଓଡ଼ିଆ ନ ହେଲେ ବି ଯାହା ବି ଚେଷ୍ଟା କରିକି ଓଡ଼ିଆକୁ ଅଛନ୍ତି ଓଡ଼ିଶାରେ ଲୋକମାନେ ଓଡ଼ିଆକୁ ବହୁତ ପସନ୍ଦ କରନ୍ତି ଆଉ ଯାହା ରେଡ଼ିଓ ବି କି ଟେଲିଭିଜନ ପ୍ରତ୍ୟେକ ଜାଗାରେ ଓଡ଼ିଆରେ ହିଁ ପ୍ରଚାର କରାଯାଏ ବା ନ୍ୟୁଜ କି କୌଣସି ଦୁର୍ଘଟଣା ଯାହା ବି କୁହାଯାଏ କି ଭାଷଣ ବି ଦିଆଯାଏ ତାହା ଓଡ଼ିଆରେ ଦିଆଯାଏ ଯାହାକି ଓଡ଼ିଆର ପ୍ରତ୍ୟେକ ଜାଗାରେ ସମସ୍ତେ ବୁଝିପାରନ୍ତି ଓ କହିପାରନ୍ତି ବା ନିଜେ ଅନୁଭବ କରିପାରନ୍ତି ଶିଖିପାରନ୍ତି ସେଥିପାଇଁ ଓଡ଼ିଆ ହିଁ ପ୍ରକୃତରେ ବ୍ୟବହାର କରାଯାଉଅଛି ଆମ ଓଡ଼ିଶାରେ ଓଡ଼ିଆ ଓଡ଼ିଆ କୁ ବହୁତ ଭଲ ପାଆନ୍ତି ଯେତେ ଗୁଡ଼ିଏ ପୋଷ୍ଟର କିମ୍ବା ଅନ୍ୟାନ୍ୟ ଦରଖାସ୍ତ କିମ୍ବା ଅନ୍ୟାନ୍ୟ ଚିଠି ଲେଖିବାକୁ ଶୁଦ୍ଧ ଓଡ଼ିଆରେ ହିଁ ଲେଖା ଯାଇଥାଏ ଓ ଓଡ଼ିଆ ହିଁ ବ୍ୟବହାର କରାଯାଏ ପ୍ରାୟ ଇଂଲିଶ କମ୍ ଏପରିକି ଓଡ଼ିଶାର ଓଡ଼ିଆ ହେଉଛି ମୁଖ୍ୟ ଭାଷା ଅଟେ ଆଉ ଏଠାରେ ଓଡ଼ିଆ ଲୋକ ହିଁ ବହୁତ ବସବାସ କରନ୍ତି ସେଥିପାଇଁ ଶୁଦ୍ଧ ଓଡ଼ିଆ କରିବା ହିଁ ଗଣମାଧ୍ୟମରେ ଟେଲିଭିଜନ ଓ ରେଡ଼ିଓ ବି ରେ ଶୁଦ୍ଧ ଓଡ଼ିଆ ହିଁ ବ୍ୟବହାର କରାଯାଉଅଛି